ହେଲୋ ମୁଁ ରିଙ୍କି ବାଇ କହୁଥିଲି ଦେଖନ୍ତୁ ଯେମିତିକି ମଧ୍ୟାହ୍ନ ଭୋଜନ ଭାତ ଡାଲି ଭଜା ଇତ୍ୟାଦି ଯାହା ଭଲ ଲାଗେ ସବୁ କରେ ଆଉ ରାତ୍ରି ଭୋଜନ ରୁଟି ତରକାରୀ ଏସବୁ କରେ